ମୁଁ ଗୋଟିଏ ରେଡ଼୍ମି କମ୍ପାନୀର ମୋବାଇଲ୍ ଫୋନ୍ଟେ କିଣିଥିଲି ସିଏ ଏବେ ଆଠବର୍ଷ ହେଲାଣି ସେ ଫୋନ୍ଟି ବହୁତ ଭଲ ଭାବରେ ଚାଲିଛି ସେ ଫୋନ୍ର ବ୍ୟାଟେରୀଟି ବହୁତ ବଢ଼ିଆ ବ୍ୟାକପ୍ ବି ମୋତେ ଦେଉଛି ଫୋନ୍ରେ କୌଣସି ବି ପ୍ରୋବ୍ଲେମ୍ ଏପର୍ଯ୍ୟନ୍ତ ଆସି ନାହିଁ ତେଣୁ ଏଇ ଫୋନ୍ଟି କିଣି ମୁଁ ନିଜେ ବହୁତ ଖୁସି ଅନୁଭବ କରୁଛି